ଆମ ଗ୍ରାମାଞ୍ଚଳନେ ବହୁତ୍ ଅଭାବ୍ ଅଛେ ବଲେ ବି ରାସ୍ତା ଘାଟ୍ମନେ ପ୍ରାୟତଃ କି ଖରା କରୁଛେ ଯେ କେନିକେ ଯାଇ ନେଇଁ ହେବା କି କେନିକେ ଆଇ ନେଇଁ ହେବା ବଡ଼୍ ବଡ଼୍ ଖାଲ୍ମନେ ଅଛେ ସର୍କାର୍କେ ଖୋବ୍ ଥର୍ ଲେଖ୍ଲୁନେ ଆମେ ଯେ ରାସ୍ତା ଠିକ୍ କରିଦିଅ ବୋଲିକରି ସେ ଲୋକ୍ କିଛି କରି ନେଇଁ ଦେବା ନଲ୍କୂଆ ଗୋଟେ ବି ବନେଇ ନେଇଁ ଦେବା ତାଙ୍କ ଧୂର୍କେ ଯଉଚୁ ପାନ୍ ଆନି ମାକ୍ସିମମ୍ ବି ଏକ୍ କିଲୋମିଟର୍ ଦୂର୍ ହେବା ପାଖେ ଥିତା ବୋଲେ ଆମେ ଗୋଟେ କେନେ ଭଲ୍ସେ ରହି ପାର୍ତୁ ହେଲେ ଆର୍ ଆମର୍ ଗାଁରେ ମେଡ଼ିକାଲ୍ ଗୁଟେ ବି ନେଇଁ ନାଁ ମେଡ଼ିକାଲ୍ ବି ସେ ପାଞ୍ଚ ଛଅ କିଲୋମିଟର୍ ଦୂରେ ଅଛେ ଆମେ ଆମ ପିଲା ଛୁଆମନେ ଜର୍ ଫର୍ ହେଇଗଲା ବୋଲେ ବହୁତ୍ କଷ୍ଟେ ନେବାକେ ପଡ଼ୁଚେ ସେଟା ବି ରାସ୍ତା ବି ଭଲ୍ ନେଇଁନ ଯେ କିନ ନେଇ ନେ ହେବା ଆମ ଗାଁରେ ବନ୍ଦ୍ ଗୁଟେ ଅଛେ ବନ୍ଦ୍ ସଫା ନେଇଁ କର୍ବା ଗାଧି ଯାଇ ନେଇଁ ହେବା ପୁରା ମଇଲା ଜବ୍ଡ଼ାମନେ ଯେତେ ଅଛେ ଯେ ନୂଆ ସର୍ପଞ୍ଚ୍ ଆମର୍ ପଞ୍ଚାୟତ୍ ଗଲେ କହି ଦେଖୁଛୁଁ ସଫା କରି ଦିଅ ବୋଲିକିରି ସେ ଲୋକ୍ କିଛୁ କରି ନେଇଁ ଦେବା ଖାଲି କୋହୁଛନ୍ ଯେ କରିଦେମୁ କରିଦେମୁ ବୋଲିକରି ସଫା କରିଦେତେ ବୋଲେ ଆମେ ଗାଧି ହେଲେ ପାର୍ତୁ ଗଲେ ଆମେ ଦୂରକେ ଜହ ଜହ ଦୂର୍କେ ହେଟା ଯିବାକେ ଆମ୍କେ ପଡ଼ୁଚେ ଆରୁ ଆମର୍ ସୁରକ୍ଷା ବି ଆମର୍ ରାସ୍ତାମାନେ ବି ସଫା ନେଇଁ କର୍ବାର୍ ରାସ୍ତାମାନେ ବି ସବୁ କେଚ୍ଡ଼ା ଜବ୍ଡ଼ା ହେଇଛେ ଚାଲି ବୁଲି କେନ୍ ଆଡ଼େ ଯାଇ ନେଇଁ ପାର୍ବା ଆମେ